ମୁଁ ଚିତ୍ରକୁଣ୍ଡ ପାହାଡ଼ ଅଞ୍ଚଳରେ ରହୁଛି ସେ ଜାଗାଟି ବହୁତ ସୁନ୍ଦର ସମସ୍ତେ ସେ ଜାଗାର ଭଲ କୁହନ୍ତି ସେ ଦେଶ ବିଦେଶର ଲୋକ ଆସିକରି ସେ ଜାଗାଟା ଭଲ କହୁଛନ୍ତି ନାଇଁ ସେଇଟା ଭଲ ସୁନ୍ଦର ଜାଗା ସମସ୍ତେ ଆସି କରି ସେଇଠି ଭୋଜିଭାତ କି ପିକ୍ନିକ୍ କୌଣସି ଜାଗ ସେଇଠି କରନ୍ତି ସେ ଜାଗାଟା ଭଲ ଥଣ୍ଡା ଅଛନ୍ତି ଭଲ ଅଛନ୍ତି ବୋଲି ସେମାନେ ସମସ୍ତେ ଦେଶର ବିଦେଶରୁ ଲୋକ ଆସି ସେଇଠି ଭୋଜି କରୁଛନ୍ତି ସେ ଭୋଜିରେ ଡାଲି ଭାତ ମାଂସ ଇତ୍ୟାଦି ସମସ୍ତେ ସେଇଠି ଭୋଜି କରନ୍ତି ନାହିଁ ସେମାନେ କହନ୍ତି ଯେ ନାହିଁ ଭଲ ଅଛି ସେ ଜାଗାଟା ଚିତ୍ରକୁଣ୍ଡା ସେ ପାହାଡ଼ ଅଞ୍ଚଳ ଶୀତ ଦିନ ଋତୁ ଦିନଠୁ ସେଇଟା ଭଲ ସେଇଟା ଆମର ଏଇ ପାହାଡ଼ ଏତେ ଜଙ୍ଗଲ ଅଛନ୍ତି ଯେ ଏତେ ଥଣ୍ଡା ଲାଗୁଛି ବହୁତ ଭଲ ଦିଶୁଛି ସେଇଟା ସେଇଟା ଆମରି ଭଲ ଥଣ୍ଡା ଜାଗା କି ଗଛ ପତା ସବୁ କିଛି ଭଲ ଅଛନ୍ତି ଆର୍ ଦିଶନ୍ତୁ ମୁଁ ଫଟୋ କାଢ଼ି ସମସ୍ତଙ୍କୁ ଦେଖାଉଛି